ମୋ ଗ୍ରାମ ପଦନା ରାମଚନ୍ଦ୍ରପୁର ପଞ୍ଚାୟତ ପଦନା ମୋ ସାନ ପୁଅ ଯାଇ ଢେଙ୍କିକୋଟ ନା କେନ୍ଦୁଝର ଢେଙ୍କିକୋଟ ସ୍କୁଲ୍ରେ ପାଠ ପଢୁଛି ସେ ଢେଙ୍କିକୋଟ ସାଆନ୍ତରାପୁର ସ୍କୁଲ୍ରେ ପାଠ ପଢୁଛି ସେଠାରେ ତାଙ୍କର ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ବହୁତ ଭଲ ପାଉଛନ୍ତି ଯାହା ହଉ ଦୂର ଜାଗାରୁ ଆସିଛି ବାହାର ଜାଗାରୁ ଭଲ ପାଠ ପଢୁଛି ସାର୍ ମାନଙ୍କର ବି ଆଶୀର୍ବାଦ ତାକୁ ଆଉ ତାଙ୍କ ସାଙ୍ଗସାଥୀ ପିଲା ବି ବହୁତ ଭଲ ପାଆନ୍ତି ଶିକ୍ଷକ ଶିକ୍ଷୟତ୍ରୀ ମାନେ ବି ଆମକୁ ଫୋନ୍ରେ ବହୁତ ପ୍ରଶଂସା କରନ୍ତି ଯାହା ହଉ ତୁମ ସାନ ପୁଅ ଏତେ ଦୂରରୁ ଆସୁଛି ଭଲ ପାଠ ପଢୁଛି ଭଲ ନା କରିବ ସ୍କୁଲ୍ର ବି ରେକର୍ଡ୍ କରିବ ସେଥିପାଇଁ ମୋ ସାନ ପୁଅ ଆଉ ହେଉଛି ମୋର ଗର୍ବ ଆଉ ସଫଳତା ଆ ତା ପାଇଁ ଗୋଟେ ଚାକିରୀ ଟିଏ କରିବ ଆଉ ତାଙ୍କ ସେ ପ୍ରଭୁ ତାରିଣୀଙ୍କ ଆଶୀର୍ବାଦରୁ ଭଲ ପାଠ ପଢୁ ସାଇ ପଡ଼ିଶା ଆଉ ଆମ ଗ୍ରାମରେ ବି ବହୁତ ଲୋକ ତାକୁ ଭଲ ପାଆନ୍ତି ଆଉ ଆମେ ତା ତା ପାଇଁ ବହୁତ ଗର୍ବିତ ଅଛୁ